ମୋର ପ୍ରିୟ ରନ୍ଧଣା ଖାଦ୍ୟ ହେଉଛି ଡାଲମା ଡାଲମା ହୋଇନଥିଲେ ମୋ ଘରେ ମଧ୍ୟ ଭାତ ଖାଇନଥାଏ ଡାଲମା ହେଲେ ହିଁ ମୁଁ ଭାତ ଖାଏ ଡାଲମା ହେଉଛି ମୋର ପ୍ରିୟ ଖାଦ୍ୟ କାହିଁକିନା ଏହା ଏହା ବହୁତ ଭଲ ଲାଗେ ମୋତେ ଡାଲମା ହେଲେ ଭଲ ଲାଗେ ନାହିଁ ଏହା କୌଣସି ଭୋଜିରେ ମଧ୍ୟ ଏହା ହୋଇଥାଏ ଡାଲମା ହିଁ ମୋର ପ୍ରିୟ ଖାଦ୍ୟ ଏହାକୁ ମୁଁ ବହୁତ ଭଲ ପାଉଛି ଏହା ମୋତେ ଖାଇବା ପାଇଁଁ ବହୁତ ବଢ଼ିଆ ଲାଗେ ଏହି ଡାଲମା ସମସ୍ତ ଶାକାହାରୀ ମାଂସହାରୀ ସମସ୍ତେ ଖାଇଥାନ୍ତି ଏଥିପାଇଁ ମୋତେ ଡାଲମା ବହୁତ ଭଲ ଲାଗେ